ହଁ ଆମ ଅଞ୍ଚଳରେ କ୍ରିୟା କ୍ରିୟାବିତ ମାନେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତାର ଉପଲବ୍ଧି କରିଛନ୍ତି ଓ ବିଭିନ୍ନ ପ୍ରକାର ପଦକ ଓ ଟ୍ରଫି ମଧ୍ୟ ଜିତିଛନ୍ତି ଟ୍ରଫି ଗୁଡ଼ିକ ମଧ୍ୟରେ କ୍ରିକେଟରେ ଖେଳା ଯାଇଥିବା ଆମ ଗାଁର ଭୀମପୁର ପ୍ରିମିୟର ଲିଗ ବରପଦା ପ୍ରିମିୟର ଲିଗ ଉପରସ୍ତ ପ୍ରିମିୟର ଲିଗ ଇତ୍ୟାଦି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଆମ ଅଞ୍ଚଳର ଖେଳାଳି ମାନେ ନିଜର ଗୌରବ ଅର୍ଜନ କରିଛନ୍ତି ଖେଳାଳି ମାନେ ଭଲ ଖେଳ ଖେଳି ଆମ ଗାଁରେ ଖେଳା ହେଉଥିବା କ୍ରିକେଟ୍ ଫୁଟବଲ୍ ଭଲିବଲ୍ ଇତ୍ୟାଦିରେ ବିଭିନ୍ନ ପ୍ରକାର ଆଞ୍ଚଳିକ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି ସଫଳତା ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ଇଭେଣ୍ଟରେ ଅଂଶ ଗ୍ରହଣ କରିଛନ୍ତି ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି ଭଲ ପ୍ରଦର୍ଶନ କରି ସେମାନେ ବିଭିନ୍ନ ପ୍ରକାର ଟ୍ରଫି ପଦକ ଇତ୍ୟାଦି ଜିତିଛନ୍ତି ଏବଂ ଗାଁର ନାଁ ମଧ୍ୟ ରଖିଛନ୍ତି ଏଠାକୁ ଆମର ସଭାପତି ଭାବେ ବିଭିନ୍ନ ପ୍ରକାର ଭଲ ଭଲ ଲୋକ ଯଥା ନେତା ମାନେ ଆସନ୍ତି ଏବଂ ସେମାନେ ପଦକ ପଦାର୍ପଣ କରି ଏବଂ